ପିଲାମାନେ ଫ୍ରି ଟାଇମରେ ଖେଳାଖେଳି କରିବା ପାଇଁ ତାଙ୍କୁ ଉତ୍ସାହିତ କରିବାକୁ ପ୍ରଥମେ ପଡ଼ିଥାଏ ସେ ଯେଉଁ ଖେଳାଖେଳି କରିବା ପାଇଁ ତାଙ୍କୁ ବିଦ୍ୟାଳୟ ମାନଙ୍କରେ ରେ ଯେଉଁ ଅଛନ୍ତି ଆମର ମାନେ ଆମର ପିଇଟି ମାଷ୍ଟର ଏବଂ ଆମର ବାହାରେ ମଧ୍ୟ ଆମର କ୍ଲବ ମାନଙ୍କରେ ମଧ୍ୟ ପ୍ରଶିକ୍ଷଣ ଶିକ୍ଷକ ଥାଆନ୍ତି ସେମାନଙ୍କ ସହିତ ଯୋଗାଯୋଗ କରାଇ ତାଙ୍କୁ କେମିତି ଉତ୍ସାହିତ କରାଯିବ ପିଲାମାନଙ୍କୁ ଖେଳିବା ପାଇଁ ଏବଂ ତାଙ୍କ ପାଖରେ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମାନ ମଧ୍ୟ ଯୋଗାଇବାକୁ ପଡ଼ିଥାଏ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମାନଙ୍କ ମାଧ୍ୟମ ରୁ ଆମର କ୍ରିକେଟ ବ୍ୟାଡ଼ମିଟନ ବ୍ୟାଟ୍ ବଲ୍ ଏବଂ ତାଙ୍କୁ ମଧ୍ୟ ଯୋଗେଇ ଦେଲେ ପିଲାମାନେ ଖେଳିବାକୁ ଆଗ୍ରହ ହେବେ ଏବଂ ବ୍ୟାଡ଼ମିଟନ ପାଇଁ ମଧ୍ୟ ତାଙ୍କୁ ତାର ସାମଗ୍ରୀ ମଧ୍ୟ ଯୋଗେଇଦେଲେ ମଧ୍ୟ ସେମାନେ ଆଗ୍ରହୀ ହୋଇପାରିବେ ଏବଂ ତାଙ୍କର ପଡ଼ିଆ ଯଦି ଖେଳିବା ପାଇଁ ମଧ୍ୟ ଗୋଟିଏ ପରିବେଶ ଦରକାର ଏକ ବିରାଟ ବଡ଼ ପଡ଼ିଆ ପଡ଼ିଆ ଥିବା ଆବଶ୍ୟକତା ଯେଉଁ ପଡ଼ିଆରେ କି ପିଲାମାନେ ନିଦ୍ୱନ୍ଦରେ ମଧ୍ୟ ଖେଳିପାରୁଥିବେ ସେହି ପଡ଼ିଆରେ ମାନେ କୌଣସି ମାନେ ଜାଗାରେ ମଧ୍ୟ ଉଚ୍ଚନୀଚ୍ଚ ହୋଇନଥିବା ଦରକାର ସେ ସମାନ ଭାବରେ ସମତୁଲ ପଡ଼ିଆ ଟିଏ ଥିବା ଦରକାର ସେଇଠି ମଧ୍ୟ ଖେଳାଖେଳି ପିଲା କରିପାରିବେ ଏବଂ ଆଉ ଗୋଟିଏ ହେଲା ଖେଳିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ହେଲା ସରକାରଙ୍କ ତରଫରୁ ଆମର ଆସୁଛି ବିଭିନ୍ନ ପ୍ରକାର ଦୋଳି ଏବଂ ଖସଡ଼ା ଏଇ ଗୁଡ଼ିକ ମଧ୍ୟ ସେ ପଡ଼ିଆର ପାଖରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ପିଲାମାନେ ଖେଳା ଖେଳି କରିବାକୁ ମଧ୍ୟ ଆଗ୍ରହୀ ପ୍ରକାଶ କରିଥାନ୍ତି